ମୁଁ ଫୁଲ ପକୋଡ଼ା ଟିକିଏ ଯିବା ପାଇଁ ଚାହୁଁଛି ସେଇଠି ମିଳିମିଶି ଖାଇବା ପାଇଁ ଭୋଜି କ'ଣ କ'ଣ ଆଇଟମ୍ ସେ ବିଷୟରେ ଆଲୋଚନା ଭାତ ଡାଲି ଭାତ ଡାଲି ଖଟା ଆଜ୍ଞା

ଅରୁଆ ଚାଉଳ ଖିରି ପାମ୍ପଡ଼ ଏସବୁ ଆଇଟମ୍ କରିବା ସେଇଠି ଆଉ

ଟ୍ରେନ୍ରେ ଗଲେ ସମୟ ଅଧିକା ଲାଗିବ ଆଉ ରିଜର୍ଭ୍ କଲେ ଜଲ୍ଦି ପହଞ୍ଚିପାରିବା ଆଉ

ହଁ ଆଉ ପରିବାରରୁ କିଏ କିଏ ଯିବେ ପଚାରିକି ବୁଝିବ ସେମିତି ମିଳିମିଶି ହଁ ଆମ ପରିବାରରୁ ସେମିତି ଦୁଇ ଚାରି ଜଣ ମିଶିକିନା ଅଧିକ ଲୋକ ଗଲେ ଖୁସି ଲାଗିବ ଆଉ

ସେଇଟା ଯେଉଁ ଡିସେମ୍ବର୍ ପଚିଶ ତାରିଖ ଠିକ୍ ହେଲେ ଠିକ୍ ହେବ ହଉ ତାହେଲେ ମୁଁ ରଖୁଛି ହଉ ତା'ହେଲେ ଠିକ୍ ଅଛି ଡେଟ୍ ଫିକ୍ସ୍ ହୋଇଗଲା ତ ରଖୁଛି